ଡକ୍ଟର୍ ସାଗରିକା କହୁଛନ୍ତି ମୁଁ ସୁଶ୍ରୀ ସନ୍ଧ୍ୟାରାଣୀ କହୁଥିଲି ମୋର ପେଟରେ ଗୋଟେ ଅପରେସନ୍ ହେବାର ଥିଲା ତ ସେଥିପାଇଁ କଲ୍ କରିଥିଲି

ଆଉ ଆପଣଙ୍କ ହଁ ପାଖା ପାଖି ଦୁଇ ତିନି ମାସ ଭଳିଆ ହବ ଆଉ ଯେଉଁ କ'ଣ ତ ଆପଣଙ୍କ ପାଖରେ କ'ଣ କେମିତି ଯେଉଁ ଲାଇନ୍ ଯେଉଁ ଟିକେଟ୍ ଫିଟେକ୍ ନା କ'ଣ ନା ଅନଲାଇନ୍ରେ ଟିକେଟ୍ ନା କ'ଣ ଆଉ ମାନେ ଅନଲାଇନ୍ ଟିକେଟ୍ଟା ମାନେ କେତେଦିନ ପୂର୍ବରୁ କାଟିବାକୁ ପଡ଼ିବ ଓ ଆପଣଙ୍କ ପାଖରେ ମାନେ ଆପଣ ଭଲ ଟ୍ରିଟମେଣ୍ଟ କରିପାରିବେ ତ ଆଉ ମାନେ କ'ଣ ମାନେ ମେଡ଼ିସିନ୍ ଫେଡ଼ିସିନ୍ ମିଳୁଛିନା ନାହିଁ ଆଉ ହଁ ଦେଖାଇଥିଲି ଦୁଇଥର ଅପରେସନ୍ କରିଥିଲି ହେଲେ ହେଲେ କମିଲାନି ବୋଲି ଆପଣଙ୍କ ପାଖକୁ ସେଇଥିପାଇଁ ଯାଉଛି ଭାବୁଛି ଆପଣଙ୍କ ପାଖରେ ବୋଧେ ଭଲ ହେଇଯିବ କେଉଁଦିନ ଯିବି କାଲି ଯିବିନା କେଉଁଦିନ ଯିବି ପହରଦିନ ଆଉ ଆପଣଙ୍କ ପାଖରେ ଭଲ ଡକ୍ଟର୍ ଅଛନ୍ତି ତ ମାନେ ଯେମିତି ଭଲ ସେ କମିଯିବ ତ ଆଉ ଆଉ ଆଉ ମେଡ଼ିକାଲ୍ ଆପଣଙ୍କର ସବୁବେଳେ ସଫାସୁତରା ରହୁଛି ତ ନାହିଁ ଆଉ ମୁଁ ଟେଷ୍ଟ ବାହାର କରିକି ନେବି ନା ସେଠି ଟେଷ୍ଟ କରିବେ ଆଉ ବିଜୁସ୍ୱାସ୍ଥ୍ୟ କାର୍ଡ଼୍ ଅଛି ନା ଆପଣଙ୍କର ବିଜୁସ୍ୱାସ୍ଥ୍ୟ କାର୍ଡ଼୍ ଅଛି ନା ଆପଣଙ୍କର ହଉ ତା'ହେଲେ ହଉ ତା'ହେଲେ ମୁଁ କାଲି ଯାଇକି ପହଞ୍ଚିଯିବି